ମୋର ଗୋଟିଏ ସାଙ୍ଗ ଥିଲା ଗୋଟିଏ କାରଣରୁ ଆମର ଦୁଇ ଜଣଙ୍କର ଝଗଡ଼ା ହୋଇଗଲା ବହୁତ ଦିନ ଏମିତି ଗଲା ଆମ ସାର୍ ଗୋଟିଏ କାମ ଦେଲେ ସେ କାମଟା ଆମେ ତ ପାଟି ଫିଟାଫିଟି ହେଉନୁ କେମିତି ମିଶିକି କରିବୁ ତଥାପି କଲୁ କାମ ହୋଇପାରିଲା ନାହିଁ ଆମ ଉପର ସାର୍ ଏକାଠି ବସେଇକି ଦୁଇଜଣ ଯାକକୁ ହାତ ମିଳେଇଲେ ସେ ହାତ ଦେଖେଇଲା ମୁଁ ହାତ ଦେଖେଇଲି ଏକାଠି ହାତ ମିଳେଇଲୁ ଏକାଠି ସାଙ୍ଗ ବି ହେଲୁ ସେହି ଯେଉଁ କାମ ଅଧା ରହିଯାଇଥିଲା ସେ କାମ ସାର୍ ଦେଲେ ସେହି କାମକୁ ଆମେ ସାଥି ହୋଇ ମିଶିକି ପୁଣି କଲୁ ତାକୁ ଏବେ ଆମେ ଦୁଇଜଣ ଯାକ ବହୁତ ଭଲ କରୁଛୁ